ଆମର ବର୍ତ୍ତମାନ ଯେନ୍ ମେସିନ୍ଗୁଡ଼ାକ ଆଇଛେ ଉନ୍ନତ ଧରଣର ଆର୍ ଏଥିରେ ଚାଷୀ ଡେଭଲପ କରୁଛେ ଆଗରୁ ଯେନ୍ଟାକି ଗୋଟେ ପ୍ଲଟ୍ ମାନେ ଦଶ ଡ଼ିସିମିଲ୍ରେ ଯେତେ ପରିଶ୍ରମ ଯେତେ ଖର୍ଚା ହଉଥିଲା କି ଯେତେ ଉନ୍ନତି ହଉଥିଲା ଏହାନି ସେ ମାନେ ଅତି କମ୍ ପରିଶ୍ରମରେ ଲୋକ ସଚେତନ୍ ହେଇଗଲା ପରେ ଜୈବିକ ସାର୍ ପ୍ରଯୋଗ୍ କଲା ପରେ ଆଉର୍ ଉନ୍ନତ୍ ଧରଣର ମେସିନ୍ ପ୍ରଯୋଗ୍ କଲା ପରେ ମାନେ ଅତି ଶୀଘ୍ର ସେଟା ତାମାନେ ଅମଲ୍ ହେଇଛେ ଯେନ୍ଟାକି ଏବେ ନୂଆ ନୂଆ ପ୍ଲାଣ୍ଟର ଯେନ୍ ମେସିନ୍ଗୁଡ଼ାକ ଆଇଲାନ ବହୁତ ସୁବିଧା କରୁଛେ ଚାଷୀ ବହୁତ ଉନ୍ନତି କରୁଛେ